ଆଜ୍ଞା ହଁ ହଁ ହୋଇ ପାରିବ ଆପଣ କୁହନ୍ତୁ କି କି ମିଠା ଆପଣଙ୍କୁ ଦରକାର କେବେ ଦରକାର କେଉଁଠି ଦରକାର କୁହନ୍ତୁ ଆମର ଛେନା ପୋଡ଼ ଅଛି ଛେନା ମୁଡ଼କି ଗୋଲାବ ଜାମୁନ ରସଗୋଲା ସବୁ ପ୍ରକାର ମିଠା ଅଛି ଆପଣ କୁହନ୍ତୁ କ'ଣ କ'ଣ ଦରକାର ଆପଣଙ୍କୁ ଭଲ ଛେନାରେ ତିଆରି ହୋଇଛି ସାର୍ ନିଶ୍ଚିନ୍ତ ରୁହନ୍ତୁ ଭଲ ସାର୍ ମିଠା ଆପଣଙ୍କୁ ମିଳିଯିବ ଆମର କିଛି ସାର୍ ବାସି ମିଠା ରଖୁନା ଆପଣ ଥରେ ନିଅନ୍ତୁ ତା'ପରେ କହିବେ ଆଜ୍ଞା ଆଜ୍ଞା ନିଶ୍ଚିତ ସାର୍ ପଚିଶ ତାରିଖ ଦିନ କୁହନ୍ତୁ ସାର୍ କେତେଟା ପୂର୍ବରୁ ଟାଇମ୍ କୁହନ୍ତୁ ହେଉ ସାର୍ ହଁ ସାର୍ ପହଞ୍ଚାଇ ଦେବୁ ହେଲେ ସାର୍ ଜାଗାଟା କହିଦିଅନ୍ତୁ ରସଗୋଲା ସାର୍ ଆପଣଙ୍କର ଅଛି ସାର୍ ଅଢ଼େଇ ଶହ ଟଙ୍କା ଆଜ୍ଞା ଆପଣଙ୍କର ଗୋଲାବ ଯାମୁନ ସାର୍ ଶହେ ପଞ୍ଚାଅସି ଆଉ ସାର୍ ଆପଣଙ୍କର ଯେଉଁ ଛେନା ପୋଡ଼ ସେହିଟା ସାର୍ ସାଢ଼େ ତିନିଶ ଚାରିଶ ଭିତରେ ତ ଆପଣଙ୍କୁ ମିଳିଯିବ ଆଉ ସାର୍ କ'ଣ ଦରକାର କୁହନ୍ତୁ କେତେ କମାଇବି କହୁ ନାହାନ୍ତି କେତେ ଟଙ୍କା ଭିତରେ ଦରକାର ଆପଣଙ୍କୁ ନାଁ ସାର୍ ଆପଣ ଦେଖନ୍ତୁ ସାର୍ ସବୁଆଡ଼େ ସେହି ଅଢ଼େଇ ଶହ ଟଙ୍କା ଦେଖନ୍ତୁ ସାର୍ ଆଗରୁ ମିଳୁଥିଲା ନା ଏବେ ସାର୍ ଆଉ ମିଳୁଛି ହଁ ହଁ ଦୁଇଟା ପୂର୍ବରୁ ସାର୍ ଆପଣଙ୍କୁ ମିଳିଯିବ ନାଁ ନାଁ ସାର୍ ସେମିତି କିଛି ନାହିଁ ଆମର ତ ଘୋଡ଼ା ହୋଇକି ରଖୁଛୁ ସାର୍ ଘୋଡ଼ାଇକି ରଖୁଛୁ ତ ସେମିତି କିଛି ଆପଣଙ୍କୁ ଖରାପ ମିଠା ମିଳିବନି ଭଲ ମିଠା ସାର୍ ମିଳିବ ବାସି ବି ନାହିଁ ସାର୍ ଆମର

ସବୁ ସାର୍ ଆପଣଙ୍କୁ ସାର୍ ଭଲ ମିଠା ସାର୍ ମିଳିଯିବ ସାର୍ ଆମର ସବୁ ଆମ ଦୋକାନର ସାର୍ ନା ସବୁଠାରୁ ସ୍ୱାଦିଷ୍ଟ ମିଠା ମିଳେ ଆମ ଦୋକାନରେ ଆଜ୍ଞା ସାର୍ ଜାଣିଛନ୍ତି ତ ଆଜ୍ଞା ଭଲ ମିଠା ସାର୍ ମିଳିଯିବ ସାର୍ ନିଶ୍ଚୟ ସାର୍ ଆପଣ ସାର୍ ସୁନିଶ୍ଚିନ୍ତ ରୁହନ୍ତୁ ଆପଣଙ୍କ ପାଖକୁ ସାର୍ ପହଞ୍ଚିଯିବ ବାକି ସାର୍ ଆପଣ କେମିତି ଆପଣଙ୍କ କେଉଁଠି ନେବେ ଜାଗାଟା ସାର୍ କହି ଦିଅନ୍ତୁ ଆଉ ବିଲ୍ ଟା ସାର୍ ମୁଁ ଆପଣଙ୍କୁ ଦେଇଦେବି ଆପଣ ପେମେଣ୍ଟ କରିଦେବେ ଆଜ୍ଞା ସାର୍ ଆଉ ତ ଆପଣଙ୍କ କଣ୍ଟାକ୍ଟ ନମ୍ବରଟା ଏହିଟା ରହିବ ତ ଠିକ ଅଛି ସାର୍ ଧନ୍ୟବାଦ ସାର୍ ପହଞ୍ଚିବ